ଆମର ଯେମିତି ରହିଛି ଏକର ପିଛା ମାନେ ଚାଷ କରିବା ପାଇଁ ଯେମିତି ଆମେ ଯଦି ଗୋଟେ ଏକରକୁ ଆମର କୁଇଣ୍ଟାଲେ ଧାନ ଦରକାରେ ବୁଣିବା ପାଇଁ କିମ୍ବା ଡାଲି ଦରକାର କିମ୍ବା ତେଲ ଆମେ ଯେମିତି ଲଗାଉଛେ ତୈଳ ଜାତୀୟ ସୂର୍ଯ୍ୟମୁଖୀ ଆମର ଶହେଟା ଗଛ ଦରକାର ଆମେ ଯଦି ସେଠି ପାଞ୍ଚହଜାର ଗଛ ଲଗାଇବା ସେଇ ଗଛର କୌଣସି ମୂଲ୍ୟ ହେବନି ଠିକ ଭାବରେ ବଢ଼ି ପାରିବନି ଭଲ ସେ ରୋପଣ ହୋଇପାରିବନି ନଡ଼ିଆ ସେମିତି ହବ ଯେତିକି ଆମର ଗଛ ଗୁଡ଼ାକ ଲଗାଲଗି କରିକି ଲଗାଇଦେଲେ ଫଳ ଭଲ ଫଳିବନି ତେଣୁ ତାକୁ ପବନ ପଶିବା ପାଇଁ କିମ୍ବା ଛାଡ଼ି ଛାଡ଼ିକି ରୋପଣ କଲେ ହଳଦୀ ସେମିତି ଆମର ଯେଉଁ ସମୟରେ କରିବା କଥା ଶୀତ ଦିନେ ଆମେ ସେଇଟା କଲେ ଭଲ ହଳଦୀ ଅମଳ ହେଇଥାଏ ପନିପରିବା ଫସଲ ସେମିତି ଆମର ଯେ ଯେଉଁ ଜମିକୁ ଯେତିକି ପାଣି ଦରକାର କିମ୍ବା ଆମର ଯେଉଁ ଗଛକୁ ଯେତିକି ସାର ଦରକାରେ ଆମେ ସେତିକି ଦେଲେ ଅତ୍ୟଧିକ ସାର ଦେଲେ ଜମି ପୋଡ଼ିଯିବ ଗଛଗୁଡାକ ଜଳି ପୋଡ଼ିଯିବ ଆଉ ଆମେ ସେଇ ଭଳିଆ ଚାଷ କରିଥାଉ ଆଉ